ମଣିଷର ବ୍ୟସ୍ତବହୁଳ ଜୀବନରେ କିଛି ସମୟ ପାଇଁ ଦୁଃଖକୁ ଭୁଲିକି ସୁଖ ଭରିବାର ପ୍ରଣାଳୀଟା ହେଉଛି ଗୋଟେ ହେଲା ନୃତ୍ୟ ଏବଂ ସଙ୍ଗୀତ ମଧ୍ୟ ସଙ୍ଗୀତ ଯେତେ ମଣିଷ ଯେତେ ଦୁଃଖରେ ଥାଉ ଗୋଟେ ସଙ୍ଗୀତ ଶୁଣିଦେଲେ ତା ମନ ପ୍ରଫୁଲ୍ଲିତ ହୋଇ ଉଠେ ଏବଂ ସେ ଖୁସି ଆନନ୍ଦିତ ଅନୁଭବ କରେ

କାରଣ ସେଥିରେ ଭାଇଭଉଣୀଙ୍କ ବିଷୟରେ ଚିତ୍ରିତ କରିଛନ୍ତି ଭାଇ ଭଉଣୀକୁ କେତେ ଭଲପାଏ କେମିତି ସବୁ ଗାଁର ଗୋଟେ ଲୋକ କ'ଣ କରିଛି କ'ଣ ନାଇଁ କୀର୍ତ୍ତନ ଆମ ଗାଁରେ ଯାହାବି ପୂଜା ପର୍ବାଣି ଯାହାବି ହେଉ ଆଗ କୀର୍ତ୍ତନ ନିଶ୍ଚୟ ଆବଶ୍ୟକ ତା'ପରେ ଯାଦୁ ଯାଦୁ ଯାଦୁ ଦେଖିଲେ ଛୋଟମାନଙ୍କ ଛୋଟ ପିଲାଙ୍କ ମନ ବହୁତ ପ୍ରଫୁଲ୍ଲିତ ହୋଇ ଉଠେ ପିଲାମାନେ ବହୁତ ଖୁସି ହେଇଯାଆନ୍ତି ଖୁସି ଅନୁଭବ କରନ୍ତି ଓ ଆମ ରାଜ୍ୟରେ ବିଭିନ୍ନ ପ୍ରକାର ପର୍ଵପର୍ବାଣି ଅଛି ଯେ ବାର ମାସରେ ତେରପର୍ବ ଅଛି କିନ୍ତୁ ମୟୂରଭଞ୍ଜର ଛଉନୃତ୍ୟ ଆମ ଓଡ଼ିଶାର ରଥଯାତ୍ରା ଏହିପରି ବିଭିନ୍ନ ପ୍ରକାର ପର୍ବ ଆଉ ଗଣପର୍ବ ଆମ ରାଜ୍ୟରେ ପ୍ରସିଦ୍ଧ